ଆଠ ପାଞ୍ଚ ଦୁଇ ହଜାର ସାତ ଦଶ ଆଠ ଦୁଇ ହଜାର ସାତ ବାର ଆଠ ଦୁଇ ହଜାର ସାତ ତେର ଆଠ ଦୁଇ ହଜାର ସାତ ପନ୍ଦର ଆଠ ଦୁଇ ହଜାର ସାତ